ସ୍ୱାସ୍ଥ୍ୟସେବା ଉପରେ ଦେଖିଲେ ଗାଁ ସହର ଭିତରେ ବହୁତ ଫରକ ଗାଁରେ ବହୁତ ପ୍ରକାର ବାହାରେ ସହରରେ ସ୍ଵାସ୍ଥ୍ୟସେବା ରହିଛି ଯେଉଁଟାକି ଗାଁରେ ନାହିଁ ସହରରେ ବହୁତ ପ୍ରକାର ଭଲ ବଡ଼ ବଡ଼ ଡାକ୍ତରଖାନା ଅଛି ଡାକ୍ତର ଅଛନ୍ତି ସାଙ୍ଗେ ସାଙ୍ଗେ କୌଣସି ଅସୁବିଧା ହେଲେ ଆପଣଙ୍କୁ ଚିକିତ୍ସା ମିଳିବ କିନ୍ତୁ ଗାଁରେ ସେ ସବୁ ହୋଇପାରୁ ନାହିଁ ଗାଁରେ ଡାକ୍ତର ନାହାଁନ୍ତି ଆଉ ଯେଉଁ ସରକାରୀ ଡାକ୍ତରଖାନା ତା'ର ଆଉ ଅବସ୍ଥା କହିଲେ ନ ସରେ ଆଉ ଯଦି ପରିବହନ କଥା ଦେଖିବା ସହରରେ ବହୁତୁ ଗୁଡ଼ିଏ ଅଟୋ ଅଛି ବସ୍ ମଧ୍ୟ ଚାଲିଛି ଟ୍ରେନ ସୁବିଧା ଅଛି କିନ୍ତୁ ଗାଁଗହଳିରେ ସାଧାରଣତଃ ଅଟୋ ଏବଂ ବସ୍ ମିଳେ ଯେଉଁଗୁଡ଼ାକ କି କେବଳ ସମୟ ଅନୁସାରେ ଆସେ ତେଣୁ ଏ'ଭଳି ଭାବରେ ଆମର ଗାଁକୁ ଯଦି ଉନ୍ନତ କରିବାକୁ ଚାହିଁବା ତା'ହେଲେ ସରକାରଙ୍କଠାରୁ ଆମେ ଏହି ସାହାଯ୍ୟ ଆଶା କରୁଛୁ ଯେ ସେମାନେ ଯେ'ଭଳି ଭାବରେ ଦୃଷ୍ଟି ଦେଉଛନ୍ତି ସହରକୁ ସେହିଭଳି ଭାବରେ ତାଙ୍କର ଦୃଷ୍ଟି ଗାଁ ପ୍ରତି ରହିବା ଦରକାର କାହିଁକି ନା ଗାଁ କଥାରେ ଅଛି ଯେ ଗାଁର ବିକାଶର ମଧ୍ୟ ଦେଶର ବିକାଶ ହେବ ତେଣୁ ସରକାର ଏ ବିଷୟରେ ଧ୍ୟାନ ଦେବା ନିହାତି ଦରକାର